ମୁଁ କହୁଥିଲି ମୁଁ ଆମ ମୋ ଭଉଣୀର ବାହାଘର କିଛି କପଡ଼ା ଡ୍ରେସ୍ ଆଉ ପ୍ୟାଣ୍ଟ ସାର୍ଟ ସିଲାଇ କରିଥାନ୍ତି କେବେ ଦେବେ କୁହନ୍ତୁନି ଡେଟ୍ ଅଛି ଆମର ଏଇ ଛବିଶ ତାରିଖ ଫେବୃୟାରୀ ଆମର ଦୁଇହଳ ପ୍ୟାଣ୍ଟ ସାର୍ଟ ଯିବ ଆଉ ଦୁଇଟା ଡ୍ରେସ୍ ଯିବ ଗୋଟେ ଲାଙ୍ଘା ଯିବ ହଁ ଦୁଇହଳ ଡ୍ରେସ୍ ଗୋଟେ ଲାଙ୍ଘା ଆଉ ଦୁଇଟା ପ୍ୟାଣ୍ଟ ସାର୍ଟ ଦୁଇହଳ ପ୍ୟାଣ୍ଟ ସାର୍ଟ ଚୁଡ଼ିଦାର ଚୁଡ଼ିଦାର ଚୁଡ଼ିଦାର ହେଉଛି ମୋ ଭଉଣୀ ଦୁଇଟାଙ୍କର ଆଉ ମୋ ଭାଇ ଦୁଇଟାଙ୍କର ହେଉଛି ପ୍ୟାଣ୍ଟ ସାର୍ଟ ଲାଙ୍ଘା ଲାଙ୍ଘା ମୋ ଭଉଣୀର ବଡ଼ ଭଉଣୀର

ପ୍ୟାଣ୍ଟ ସାର୍ଟ ପ୍ୟାଣ୍ଟ ସାର୍ଟ ଦୁଇହଳ ହଁ ଆପଣ ଦେଇପାରିବେ ନା ଛବିଶ ତାରିଖ ଦେଇପାରିବେ ନା ଛବିଶ ତାରିଖ ମୋର ଦରକାର ତ ସମସ୍ତେ କହିଲେ ଯେ ଏଇ ଜାଗାରେ ନେଲେ ଭଲ ସିଲାଇ କରୁଛି ଏବଂ କମ୍ ପଇସାରେ ହେଇଯାଉଛି ଆଚ୍ଛା ଯଦି ଆପଣ ଟିକିଏ ଚେଷ୍ଟା କରିବେ ଆପଣ ଲୋକ ରଖିଛି ନା ନିଜେ କାମ କରୁଛନ୍ତି ହଁ ଲୋକ ଅଛନ୍ତିନା କାହିଁନା ମୋତେ ଟିକିଏ କାମ କରିବେ ଆଉ ମୋତେ ଟିକିଏ ସିଲାଇ କରିକି ଦେଇ ଦେବେ ଛବିଶ ତାରିଖ ପୂର୍ବରୁ ଆଉ ଛବିଶ ତାରିଖ ହେଲେ ବି ଚଳିବ ଚେଷ୍ଟା କରିବେ ତା'ପୂର୍ବରୁ ଭଲ ହବ ଆଉ ହଁ ବାହାଘର ମୋର ଛବିଶ ତାରିଖ ଦରକାର

ଦୁଇଟା ଚୁଡ଼ିଦାର ଗୋଟେ ଲାଙ୍ଗା ଆଉ ଦୁଇଟା ପ୍ୟାଣ୍ଟ ସାର୍ଟ ଯେ ମୁଁ କେବେ ଦେବି ଦେଇ ଆସିବିନା କାଲିକି ନେଇ ଦେଇ ଆସିବି ନା ଆଉ ପଇସା ଆକାରରେ କିଛି ଆଡ଼ଭାନ୍ସ ନେବେ କି ନା ସିଲାଇ କରିସାରିଲା ପରେ ପଇସା ନେବେ କେତେ ପଇସା କ'ଣ ଆଡ଼ଭାନ୍ସ ଦେବାକୁ ପଡ଼ିବ ଟିକିଏ ମୋତେ କୁହନ୍ତୁ ମୁଁ ସେଇ ହିସାବରେ ପ୍ରିପ୍ୟାରେସନ୍ ହେବି ହଉ ତା'ହେଲେ ମୁଁ ହଜାର ଟଙ୍କା ଦେଇ ଦେବି ଆଉ ଠିକ୍ ଅଛି ମୁଁ ତା'ହେଲେ କାଲି ଡ୍ରେସ୍ ସହ କପଡ଼ା ସହ ମୁଁ ପଇସା ନେଇକି ଆପଣଙ୍କ ପାଖରେ ପହଞ୍ଚିବି ଆଉ ମୁଁ ଗଲା ପୂର୍ବରୁ ଆପଣଙ୍କ କତିକି ଫୋନ କରିକି ଯିବି ସେଥିରେ ଟେନସନ୍ ନାହିଁ ହୁଁ ମୁଁ ସକାଳେ ନା ଆଉ କ'ଣ କହିବି ମୁଁ କାଲି ସକାଳୁ ଯିବା ପୂର୍ବରୁ ଆପଣଙ୍କ କତିକି କଲ୍ କରିକି ଯିବି ହେଲା ହଉ ରଖିଦିଅନ୍ତୁ